ହଁ ହେଲୋ ହେଲୋ ହେଲୋ ଆଉ କ'ଣ କରୁଛୁ ମଞ୍ଜୁ ହେଲୋ ହଁ ହଁ ମଞ୍ଜୁ କ'ଣ କରୁଛୁ ହେଲୋ ହେଲୋ କ'ଣ କରୁଛୁ ତୋତେ କେତେବେଳୁ ପଚାରୁଛି ଶୁଭାଯାଉନି କି ହେଲୋ ଏଇ ବସିଛି ଆଉ କହନ୍ତି ବସିଥିଲି ଏଇଠି ତୋ କଥା ମନେ ପଇଲା ସେଥିପାଇଁ କଲ୍ କରିଦେଲି ଆଉ କହନ୍ତି ଜାଣିଛୁ ଗୋଟେ ଫିଲ୍ମ ପଡ଼ଛି ଆଉ ଯିବା ଦେଖିବା ପାଇଁ ଆଉ କ'ଣ କହୁଛୁ ଟାଇମ୍ ହେଉନି ଆଉ ସବୁବେଳେ ସମୟ ବାହାର କରିବାକୁ ପଡ଼ିବ ନା ଆଉ ଟାଇମ୍ ହେଉନି ଏମତି କହିଲେ ହେବ ନା କ'ଣ ଆମେ ସେତେବେଳେ ଛୁଆବେଳେ ମନ ଇଚ୍ଛା ଯାଉଥିଲେ ଫିଲ୍ମ ଦେଖିବା ପାଇଁ ଓହୋ ହଉ ତାଙ୍କୁ ବି ଧରିକି ଆସିବୁ ତୋ ହଜବେଣ୍ଡ୍କୁ ବି ଧରିକି ଆସିବୁ କ'ଣ ହେଲା ଯିବା ଆଉ ଘରେ ସବୁ ଭଲ ନା ଆଉ ତୋ ଛୁଆସବୁ କ'ଣ କରୁଛନ୍ତି ଓହୋ ହୋ ପାଠ ପଢ଼ି ମଣିଷ କରିଦେ ଆଉ ବାକି ନା ମୁଁ ଏଠି ବସଥିଲି ବସଥିଲି ଏଠି ଜଣେ କହିଲେ ତ କହିଲେ ଆଉ ଆମ ଗାଁ ପାଖରେ ଯୋଉ ଫିଲିମ୍ ହଲ୍ଟା ନୁହଁ ସେଇ ମାର୍କେଟ୍ରେ ସେଇଟା ଗୋଟେ ଭଲ ଫିଲିମ୍ ପଡ଼ିଛି ଓଡ଼ିଆ ଫିଲିମ୍ଟେ ଆଉ ସେଇଥପାଇଁ ମୁଁ କହିଲି ମନେ ପଡ଼ିଲା ତୋର ମୋର ଆମେ ଯାଆନ୍ତି ଏତେ ଫିଲିମ୍ ଦେଖିବା ପାଇଁ ସେଥିପାଇଁ କଲ୍ କଲି ମୁଁ କହିଲି କୋଉଦିନୁ କଥା ହୋଇନି ଟିକେ କଲ୍ କରି କଥା ହୋଇଯାଏ ଆଉ ଏକାଥରେ ଟିକେ ଫିଲିମ୍ ଦେଖିବାକୁ ଯଦି ପଳେଇବା ଭଲ ଲାଗିବ ଫିଲିମ୍ ଦେଖି ଖାଇ ପିଇ ଆସିବା ଏକାଥରେ ଭଲ ଲାଗିବ କୋଉଦିନୁ ଦେଖା ହୋଇନି ଦେଖା ହୋଇଯିବ ଆଉ କାଇଁ ଫୋନ୍ ଫାନ୍ କରୁନଥିଲୁ କ'ଣ ଭୁଲିଗଲୁଣି ନା କ'ଣ ହଁ ହଁ ତୁ ପୁରା ବ୍ୟସ୍ତ ଟାଇମ୍ ତୋତେ କେମିତି ହେବ ହଁ ହଉ କହନି କେତେବେଳେ ମୁଁ ତ ହେଲେ ଟିକେ ଫିଲିମ୍ ପାଇଁ ହେଲେ ଫୋନ୍ କଲି ତୋର ସେତିକି ବି ନାହିଁ ହଉ ହଉ ବାହା ସାହା ହୋଇଗଲୁ ଆଉ କାହିଁ ମନେ ପକେଇବୁ ହଁ ଆଁ ହଉ ଆସେ ଆସେ ସେଦିନ ଫିଲିମ୍ ଦେଖିବା ପାଇଁ ଆସେ ତାପରେ ତୋର ମୋର କଥାବାର୍ତ୍ତା ରୋଷେଇ ଫୋଷେଇ କରିସାରିଲୁଣି ଆଉ କେତେବେଳେ ଟିକେ ଫାଙ୍କା ହେଲେ ଟିକେ ଫୋନ୍ କରିବୁ ହଉ ତାହେଲେ ହଉ ରଖୁଛି ଆଁ